ହଁ ମୁଁ ଧୂମକେତୁ ଏବଂ ଚନ୍ଦ୍ରଗ୍ରହଣକୁ ଜାଣିଛି ଏବଂ ଦେଖିଛି ମଧ୍ୟ ଏହା ମୋତେ ଆକର୍ଷିତ କରେ ଯେ ଚନ୍ଦ୍ରଗ୍ରହଣ ଲାଗିଥିବା ସମୟରେ ସୂର୍ଯ୍ୟ ଦେଖାଯାଆନ୍ତି ନାହିଁ ଏବଂ ସୂର୍ଯ୍ୟ ଢାଙ୍କି ହୋଇଯାଆନ୍ତି ଏବଂ କୁହାଯାଏ ଚନ୍ଦ୍ରଗ୍ରହଣ ସମୟରେ କୌଣସି ଖାଦ୍ୟ ଖାଆନ୍ତି ନାହିଁ ଏବଂ ବାହାରକୁ ବାହାରନ୍ତିି ଯଦି ସୂର୍ଯ୍ୟଗ୍ରହଣ ସମୟରେ କେହି ବାହାରକୁ ବାହାରନ୍ତି ତାହେଲେ ତାଙ୍କର କୌଣସି ଚର୍ମ ରୋଗ ହେବାର ସମ୍ଭାବନା ଥାଏ ଏବଂ ଖାଦ୍ୟ ଖାଇଲେ ମଧ୍ୟ ତାହା ସହଜରେ ହୋଇନଥାଏ ସେଥିପାଇଁ ଆମେ ଚନ୍ଦ୍ରକ୍ରହଣ ସମୟରେ କୌଣସି ଖାଦ୍ୟ ଖାଇନଥାଉ ଏବଂ ବାହାରକୁ ମଧ୍ୟ ବାହାରି ନଥାଉ ବିଶେଷକରି ଗର୍ଭବତୀ ମହିଳାମାନେ ଚନ୍ଦ୍ରକ୍ରହଣ ସମୟରେ କୌଣସି ଖାଦ୍ୟ ଖାଇବା କଥା ନୁହେଁ ଏବଂ ବାହାରକୁ ମଧ୍ୟ ବାହାରିବା କଥା ନୁହେଁ କାହିଁକିନା ଏହା ତାଙ୍କ ଶିଶୁ ଉପରେ ଅଧିକ ପ୍ରଭାବ ପକେଇଥାଏ ଏବଂ ଧୁମକେତୁ ଧୂୁମକେତୁ ଏମତି ଆମ ଓଡ଼ିଆ ଭାଷାରେ ଆମେ ତାରା ଛିଡ଼ିବା କହୁ ଧୁମକେତୁ ଯେତେବେଳେ ପଡ଼େ ଆମ ଭୂଖଣ୍ଡରେ ସେଟା ଗୋଟେ ଲାଇଟ୍ ହୋଇଯାଏ ଏବଂ ଆମେ ତାକୁ କହିଥାଉ ଧୂମକାତି ଛାଡ଼ିଲାବେଳେ କିଛି ଆମେ ଯଦି ମାଗିଥାଉ ତାହେଲେ ଆମକୁ ମିଳିଯାଇଥାଏ ସେମିତି ଅନ୍ଧବିଶ୍ୱାସ ଥାଏ ସେମିତି କହିଥାଉ ଏବଂ ଧୂମକେତୁ ଯୋଉଠି ପଡ଼େ ସେଠାରେ ବହୁତ ବଡ଼ ଗାତ ହୋଇଯାଏ ଏବଂ ନିଆଁ ଲାଗିଯାଇଥାଏ